ହ୍ୟାଲୋ ହଁ ଭାଇ ଭାଇ ମୁଁ କୋଣାର୍କରେ ଆସଛି ମୋର ଗୋଟେ ଅରଜେଣ୍ଟ୍ କାମ ପଡ଼ିଲା ମୁଁ ଏବେ କୋଣାର୍କରେ ଅଛି ମୋତେ ପ୍ଲିଜ୍ ମୋତେ ଏଇଠିକି ଟିକିଏ ଆସିକି ଖାଲି କୋଣାର୍କରୁ ମୋତେ ଖାଲି ନେଇଯାଆନ୍ତୁ ଆଉ ମୁଁ ଆପଣଙ୍କୁ କ୍ୟାସ୍ ଆଡ଼ ଫୋନ୍ ପେ'ରେ ପଠେଇଲେ ଆପଣଙ୍କ ଫୋନ୍ ପେ' ନମ୍ବରଟା କୁହନ୍ତୁ ମୁଁ ଆପଣଙ୍କୁ ମୁଁ ଫୋନ୍ ପେ'ରେ ପେ' କରିଦେବି ଆପଣଙ୍କ ନମ୍ବରଟା ଡାକନ୍ତୁ ହଁ ନମ୍ବର୍ ନାଇନ୍ ନଅ ଆଠ ସାତ ପାଞ୍ଚ ତିନି ଏକ ଶୂନ ଡବଲ ଜିରୋ ହଁ ହଁ ଆପଣଙ୍କ ପୁରା ନମ୍ବର୍ ହଁ ଦେଖିଲେ ଦୁଇହଜାର ଟଙ୍କା ଗଲା ହଉ ହଉ ମୁଁ ଆପଣଙ୍କୁ ପଠେଇ ଦେଇଛି ଆପଣଙ୍କ ପୁଅ ଆସନ୍ତୁ ମୁଁ କୋଣାର୍କର ରାମଚଣ୍ଡୀ ପାଖରେ ଠିଆ ହେଇଛି ଆପଣ ମୋତେ ସେଇଠୁ ପିକଅପ୍ କରିଦେବେ ମୁଁ ସେଇଠି ଠିଆ ହେଇଛି ଆଉ ମୋର ଅରଜେଣ୍ଟ୍ ଗୋଟେ କାମ ପଡ଼ିଗଲା ମୁଁ ସେଇ ଯୋଗୁଁରୁ ଆଇଛି ହେରି ଟିକିଏ ଦୂର ବାଟ ମୋତେ ଆସିକି ଜଲ୍ଦି ନେଇଯାଆନ୍ତୁ ମୁଁ ଏ ବିଷରେ ଏ ଜାଗା ବିଷୟରେ କିଛି ବି ଜାଣିନାହିଁ ସନ୍ଧ୍ୟା ହେଇ ହେଇ ଆସିଲାଣି ଆଉ ଆପଣ ଟିକିଏ ମୋତେ ଜଲ୍ଦି ପିକଅପ୍ କଲେ ଟିକିଏ ଭଲ ହୁଅନ୍ତା ଆପଣଙ୍କୁ ଆଡ଼ଭାନ୍ସ ମୁଁ ପଠେଇ ଦେଲି ଦେଖିଲେ ଫୋନ୍ଟିକି ଗଲା ତ ହଉ ଯାଇକରି ମୁଁ ଆପଣ ଆସନ୍ତୁ ମୁଁ ଛାଡ଼ି ଦେଇକି ମୋତେ ଟିକିଏ ଜଲ୍ଦି ପିକଅପ୍ କରିଦିଅନ୍ତୁ ହଉ ରଖୁଛି ହଉ ବାଏ